ମୋତେ ଫସଲ କରିବାକୁ ମୋତେ ସବୁଠୁ ବହୁତ ଭଲ ଲାଗେ ମୁଁ ଆମ ବାଡ଼ି ହେଉ ବଗିଚା ହେଉ ମୁଁ ଆମ ଖେତ ବାଡ଼ି ଫସଲ କରି କରୁଛି ମୁଁ ଆମ ଲତା ଜାତୀୟ ଗଛ ମୁଁ ଲଗାଇ ଥାଏ ଯଥା କାକୁଡ଼ି ଗଛ ହେଉ ଜହ୍ନି ଗଛ ହେଉ କଲରା ଗଛ ହେଉ ଆଦି ଲତା ଜାତୀୟ ଗଛ ମୁଁ ଲଗାଇଥାଏ ଆମ ବାରି ହେଉ ବଗିଚାରେ ଲଗାଇଥାଏ ମୁଁ ତାର ଯତ୍ନ ନେବାର ନେଇଥାଏ ମୁଁ ତା'କୁ ଠିକ ସଠିକ ଟାଇମରେ ତା' ଦେହରେ ମୁଁ ଔଷଧ ପକାଇଥାଏ ସଠିକ ଟାଇମରେ ତା'କୁ ମୁଁ ପାଣି ପକାଇଥାଏ ସଠିକ ଟାଇମରେ ତାକୁ ମୁଁ ଯତ୍ନ ତା'ର ନେଇଥାଏ ଫସଲ ଲଗାଇବା ଦ୍ୱାରା ନିଜେ ମୁଁ ନିଜକୁ ମୁଁ ସବୁଠୁ ସୁସ୍ଥ ଲାଗିଥାଏ ନିଜ ମନ ସୁନ୍ଦର ଲାଗିଥାଏ ନିଜକୁ ଭଲ ଲାଗିଥାଏ ଫସଲ ଲଗାଇବା ଦ୍ୱାରା ନିଜର ଆଖି ହେଉ ଯତ୍ନ ହେଉ ସବୁଠୁ ନଷ୍ଟ ଲାଗିଥାଏ ଫସଲ ଲାଗିବା ଦ୍ୱାରା ଫସଲରୁ ମୁଁ କିଛି ଉନ୍ନତି କରିଥାଏ ଏବଂ ଅନ୍ୟମାନଙ୍କୁ ଉନ୍ନତି କରିଥାଏ ତଥା ବାଇଗଣ ହେଉ ଟମାଟ ହେଉ ଆଦି ଫସଲ ଲାଗି ମୁଁ ନିଜେ ଅନୁଭବ କରି ନିଜେ ସବୁଠୁ ସୁନ୍ଦର ଲାଗେ ନିଜେ ଅନୁଭବ କରିଥାଏ